ମୁଁ ବିଭିନ୍ନ ରାଜନୈତିକ ନେତାଙ୍କ ବିଷୟରେ ଜାଣିଛି କିନ୍ତୁ ବହୁତ ରାଜନୀତିକ ନେତାଙ୍କ ଭିତରେ ମୋତେ ନବୀନ ପଟ୍ଟନାୟକଙ୍କୁ ବହୁତ ଭଲ ଲାଗେ କାରଣ ନବୀନ ପଟ୍ଟନାୟକ ତାଙ୍କର ଚିରାଚରିତ ଢଙ୍ଗରେ ସେ ନିଷ୍କପଟ ଏବଂ ତାଙ୍କର ସାଧାରଣ ହାବଭାବ ଏବଂ ତାଙ୍କର କାର୍ଯ୍ୟଶୈଳୀ ବହୁତ ଲୋକଙ୍କୁ ଆକୃଷ୍ଟ କରିପାରିଛି ସେ କଥାରେ ବିଶ୍ଵାସ କରନ୍ତି ନାହିଁ କିନ୍ତୁ କାମ ଓପରେ ବେଶୀ ଧ୍ୟାନ ଦେଇଥାନ୍ତି ସେ ବହୁତ୍ କମ କଥା କହିଥାନ୍ତି କିନ୍ତୁ କାର୍ଯ୍ୟ ବେଶୀ କରିଥାନ୍ତି ନବୀନ ପଟ୍ଟନାୟକ ଏମିତି ଜଣେ ଲୋକ ସେ ବିଗତ ପଚିଶ ବର୍ଷ ଭିତରେ ଲୋକମାନଙ୍କ ପାଖେରେ ଘରେ ଘରେ ପହଞ୍ଚି ପାରିଛନ୍ତି ଅବଶ୍ୟ ସେ ନିଜେ ନ ଗଲେ ମଧ୍ୟ ତାଙ୍କର ଯେଉଁ କାର୍ଯ୍ୟଶୈଳୀ ତାଙ୍କର ଯେଉଁ ହାବଭାବ ତାଙ୍କର ଯେଉଁ ଚାଲିଚଳନ ତାଙ୍କର ଯେଉଁ ସାଧାରଣ ମନୋଭାବ ସେ ଲୋକମାନଙ୍କୁ ଆକୃଷ୍ଟ କରିପାରିଛନ୍ତି ତେଣୁ ନବୀନ ପଟ୍ଟନାୟକ ଜଣେ ଓଡ଼ିଶାର ଜଣେ ବିଖ୍ୟାତ ନେତା ହୋଇପାରିଛନ୍ତି ଏବଂ ସେ ତାଙ୍କ ଦଳୀୟର ତାଙ୍କ ଦଳର ଲୋକମାନେ ନବୀନ ପଟ୍ଟନାୟକଙ୍କର କାର୍ଯ୍ୟଧାରାକୁ ଲୋକଙ୍କ ପାଖରେ ଉପସ୍ଥାପନ କରି ତାଙ୍କର କାର୍ଯ୍ୟଶୈଳୀକୁ ଶାସନରେ ଶାସନ ଶାସନରେ ପରିଚାଳିତ କରି ଲୋକମାନଙ୍କ ପାଖରେ ଶାସନ ବ୍ୟବସ୍ଥାକୁ ଭଲ ଢଙ୍ଗରେ ସୁଦୃଢ଼ ଭାବରେ ପରିଚାଳିତ କରିପାରିଥିବାରୁ ଆଜି ନବୀନ ପଟ୍ଟନାୟକ ଦେଶର ଏକ ବିଖ୍ୟାତ ନେତା ହୋଇପାରିଛନ୍ତି